ମୁଁ ଯେଉଁ କୁଲର୍ ଟା କିଣିଥିଲି ସିମ୍ଫୋନି କମ୍ପାନୀର ଏହାର ଗୋଟେ ଭଲ ଗୁଣ ହେଉଛି ଯେ କମ୍ ପାଣିରେ ଏଇଟା ମଧ୍ୟ ଥଣ୍ଡା କରୁଛି ଆଉ ଅଧିକ ଖରାବେଳେ ମଧ୍ୟ ଏଇଟା ରୁମ୍ ଟାକୁ ଥଣ୍ଡା କରି ରଖୁଛି ଏଇଟା ଗୋଟେ ଭଲ ଗୁଣ ଅଛି